ବାଇଶ ଜୁଲାଇ ଦୁଇ ହଜାର ପାଞ୍ଚ ସାତ ମାର୍ଚ୍ଚ ଦୁଇ ହଜାର ପାଞ୍ଚ ସତର ସେପ୍ଟେମ୍ବର ଦୁଇ ହଜାର ପାଞ୍ଚ କୋଡ଼ିଏ ଡିସେମ୍ବର ଉଣେଇଶ ଶତାନବେ ପଚିଶ ଅଗଷ୍ଟ ଉଣେଇଶ ଛଅ